ବହୁତ କଳାକାର ଅଛନ୍ତି ସେମାନଙ୍କର ପାଖରେ ଅର୍ଥର ଅଭାବ ଥାଏ ଏବଂ ପରିବାରର ସମସ୍ୟା ଥାଏ ସେମାନେ ଶିଖିପାରନ୍ତିନି ଆଉ କେଉଁ ଜାଗାରେ ନୃତ୍ୟ ପରିପେଷଣ କରିପାରନ୍ତି ନାହିଁ କାରଣ ସେମାନଙ୍କୁ ଅର୍ଥର ଅଭାବ ହେଇଥାଏ ଏବଂ ସେମାନେ ବହୁତ ଟ୍ୟାଲେଣ୍ଟ ଥିଲେ ବି ନେଇକି ଆଗକୁ ଆଗେଇ ପାରନ୍ତି ନାହିଁ କାରଣ ସେମାନେ କେଉଁ ଜିନିଷ କିଣିବାର ଥିବ କିଣିପାର କିଣିପାରନ୍ତି ନାହିଁ ସେମାନେ ଯାଇପାରନ୍ତି ନାହିଁ ସେମାନଙ୍କୁ ମାନେ ଭଲ ବ୍ୟବସ୍ଥା ଦେଲେ ଭଲ ନୃତ୍ୟ ପରିବେଷଣ କରୁଥିଲେ ସେମାନଙ୍କୁ ସାହାଯ୍ୟ କରିବାର ଦରକାର ଆମର ଅଞ୍ଚଳରେ ବି ସବୁ ପିଲାମାନଙ୍କୁ ସାହାଯ୍ୟର ସୁବିଧା ଆଗକୁ ନେବା ଦରକାର ଆଉ କିଛି ଜାଣିବା କିଛି ଶିଖିବା ଖାଇବା ପିଇବାର ଅଭାବ ବି ହେଇଥାଏ ଜାଣିବାରୁ ମାନେ ସେମାନେ କୌଣସି ଅଭାବ ନଥିଲେ ଅଭାବ ଅନଟନ ନଥିଲେ ସେମାନେ କ'ଣ ଆଗକୁ ଯାଇପାରିବେ କି ନାଇଁ ସେମାନଙ୍କୁ ଆମେ ସାହାଯ୍ୟ କରିବାର ନିହାତି ଦରକାର ଆଉ ସେମାନଙ୍କୁ ଉତ୍ସାହିତ କରିବାକୁ ନିହାତି ଦରକାର ଆଉ ସେମାନେ ଆଗକୁ ଯିବି ଯେମିତି ଆଉ ଅର୍ଥର ଅଭାବ ଯେମିତି ହେଲେ ଆମେ କିଛି ପେ କରିପାରୁନୁ ତା'ପରେ ସେମାନଙ୍କୁ ନୃତ୍ୟ ପରିବେଷଣ କଲାବେଳକୁ ଆମେ ଚାହିତ ପରିବାର ନିହାତି ଦରକାର